ଆମର ନିକଟବର୍ତ୍ତୀ ସହରକୁ ସହରକୁ ଆମେ କାହିଁକି ଯାଉଛୁ ଆମର କିନ୍ତୁ ବହୁତ ପ୍ରକାର କାମ ଅଛି ସେଠି ସହରରେ ଆମେ ପରିବା କିଣିବା ପାଇଁ ଯାଉଛୁ ରାସନ କିଣିବା ପାଇଁ ଯାଉଛୁ ଆମର ବ୍ୟାଙ୍କରେ ବି କାମ ଧନ୍ଦା ମଧ୍ୟ ଅଛି କରି ପାରିବା ପାଇଁ ଯାଉଛୁ ଡ଼କ୍ଟର ପାଖକୁ ବି ଯାଉଛୁ ସହରରେ ଆମର ବି ବନ୍ଧୁବାନ୍ଧବ ଅଛନ୍ତି ସେମାନଙ୍କୁ ବି ଦେଖା କରିବା ପାଇଁ ଯାଉଛୁ ସବୁପ୍ରକାର ମାଧ୍ୟମ ଆମେ ସହରକୁ ଯାଉଛୁ କାହିଁକି ନା ସହର ଆମ ପାଇଁ ସବୁଠୁ ମୂଲ୍ୟବାନ ଜାଗା କିନ୍ତୁ ସହରରେ ଆମକୁ ସବୁପ୍ରକାର ଜିନିଷପତ୍ର ବି ମିଳେ ତେଣୁକରି ଆମେ ସହରକୁ ବାରମ୍ବାର ଯାଉ କିନ୍ତୁ ସହରରେ ଆମର ତ ବ୍ୟବସାୟ ସହର କହିଲେ ଚଳେ ଏକ ପାଖରୁ ଦଶ ପର୍ଯ୍ୟନ୍ତ ସହରରେ ଆମକୁ ଜିନିଷପତ୍ର ମିଳେ କିନ୍ତୁ ଆମ ଘର ଠାରୁ ସହର ଅଳ୍ପ ବାଟ କିନ୍ତୁ ଆମେ ଦିନରେ ଦୁଇ ଚାରି ଥର ଯିବାକୁ ପଡ଼ୁଛି ଆମକୁ ସହରରେ ଆମେ ଗ୍ୟାସ୍ ଭରିବା ପାଇଁ ବି ଯାଉଛୁ ସବୁପ୍ରକାର ବ୍ୟବସ୍ଥା କରିବା ପାଇଁ ବି ଯାଉଛୁ ସହରରେ ତ ସବୁ ପ୍ରକାର ଜିନିଷପତ୍ର ମିଳେ ଲୁଗାପାଟା ମିଳେ କପଡ଼ାଲତା ବି ମିଳେ ଡ଼ାକ୍ତରଖାନା ବି ସହରରେ ସବୁ ପାଇଁ ଆମେ ସହରକୁ ଯିବା ଆସିବା କରୁ ଆଉ ସହରରେ ତ ଆମର ସବୁପ୍ରକାର କାମ ନା ସହରରେ ବି ଆମେ ଗହମ ବି ଭାଙ୍ଗିପାରୁ ତେଲ ବି ଭାଙ୍ଗିପାରୁ ସବୁପ୍ରକାର ବ୍ୟବସ୍ଥା ଅଛି ସହରରେ ତେଣୁକରି ସହରକୁ ଆମେ ବହୁତବାର୍ ଯିବା ଆସିବା କରୁ ସହରରେ ସିଲେଇ ବି ପଡ଼ିଛି ଆମେମାନେ ବି ସିଲେଇ କରିବା ପାଇଁ ଜିନିଷପତ୍ର ବି ନେଇକି ସହରକୁ ଯାଉ ସହରରେ ଲୋକମାନେ ବି ବହୁତ ସୁବିଧା ପାଇଁ ଯାଆନ୍ତି ଆଉ ସହରରେ ଆଉ ସହର ଆମ ପାଇଁ ସବୁଠୁ ଭଲ ଆଉ ସହରଟି ଆମ ପାଇଁ ସବୁପ୍ରକାର ବ୍ୟବସ୍ଥା ଅଛି ତେଣୁକରି ଆମେ ସହରକୁ ଯାଉଅଛୁ